ଆମ ଗାଁର ଅଧିକାଂଶ ଲୋକ ଭଲିବଲ୍ ଖେଳିବାକୁ ପସନ୍ଦ କରନ୍ତି ମୁଁ ବି ବହୁତ ଭଲିବଲ୍ ଖେଳିବା ପାଇଁ ପସନ୍ଦ କରେ ଆଉ ଆମ ଗାଁର ଅଧିକାଂଶ ଭଲିବଲ୍ ଖେଳିଥାନ୍ତି ସେଥିପାଇଁ ଆମ ଗାଁରେ ଅଧିକ ଭଲିବଲ୍ ସହିତ ଟୁର୍ଣ୍ଣାମେଣ୍ଟ ବି ହୋଇଥାଏ ବହୁତ ଦୂର ଦୂର ଗାଁରେ ପିଲା ଆସିଥାନ୍ତି ଏବଂ ସାତ ଆଠ ଟିମ୍କୁ ନେଇ ଭଲିବଲ୍ ଖେଳ ଏବଂ ଟୁର୍ଣ୍ଣାମେଣ୍ଟ କରିଥାଏ ଆମ ଗାଁ ବି ସେଇ ମଧ୍ୟରୁ ଖେଳିଥାଏ ମୁଁ ବି ସେଇ ଗେମ୍ରେ ଭାଗ ନେଇଥାଏ ମୁଁ ହେଉଛି ଭଲିବଲ୍ର ସେଣ୍ଟ୍ରାର୍ ପ୍ଲେୟର୍ ମୋତେ ବି ସେଇ ପୋଜିସନ୍ରେ ଖେଳିବାକୁ ଭଲ ଲାଗିଥାଏ ମୁଁ ବି ଭଲ ସେ ପୋଜିସନ୍ରେ ଖେଳିଥାଏ ଭୋଜି ଭାତର ଆୟୋଜିତ ହୋଇଥାଏ ସମସ୍ତଙ୍କୁ ଖାଇବାକୁ ଦିଆଯାଇଥାଏ ବହୁତ ଲୋକ ବି ଦେଖିବାକୁ ଆସିଥାନ୍ତି ଏବଂ ଖାଇବାକୁ ବି ଦିଆହେଇଥାଉଛି ଦୂର ଦୂରରୁ ଆସିଥାଉଛନ୍ତି ତିନି ଚାରି ଦିନ ଧରି ଟୁର୍ଣ୍ଣାମେଣ୍ଟ ହୋଇଥାଏ ଲାଇଟ୍ ଫାଇଟ୍ସ୍